ରାକେଶ ଶର୍ମା ପ୍ରଥମ ମହାକାଶକୁ ଯାଇଥିଲେ ଫାଷ୍ଟ୍ ଯାଇଥିଲେ ପୃଥିବୀରେ ଚହଲ ପଡ଼ିଥିଲା ଫାଷ୍ଟ୍ ସିଏ ଯାଇଥିଲେ ଆରୁ ପୃଥିବୀକୁ ଯାଇକରି ଫାଷ୍ଟ୍ ସେ ତାଙ୍କ ନାମ ନାମ ତାଙ୍କ ନାଁ ରହିଥିଲା କଳ୍ପନା ଚାୱଲା ଫାଷ୍ଟ୍ ଲେଡ଼ିସ୍ ଯିଏ ଥିଲେ ଚନ୍ଦ୍ରପୃଷ୍ଠକୁ ଯାଇଥିଲେ ଚନ୍ଦ୍ରପୃଷ୍ଠକୁ ଯାଇକରି ପୃଥିବୀ ନାସାକୁ ଫଟୋମନେ ସବୁ ପଠେଇଥିଲେ ଚଦ୍ରପୃଷ୍ଠ କେମିତି ଅଛି କ'ଣ ହେଇଛି ସବୁ ଫଟୋ ପଠେଇଥିଲେ ତାପରେ ଯିଏ ବାଟେ ଆସୁଥିଲେ ଆସୁଥିଲେ ଆରୁ ଯେ ନେଇଁକେ ତାଙ୍କର୍ ଏକ୍ସିଡ଼େଣ୍ଟ୍ ହେଇଗଲା କ୍ରାଶ୍ ହେଇଗଲା ଏକ୍ସିଡ଼େଣ୍ଟ୍ ହେଇଗଲାକେ ତାପରେ କିନି ପୂରା ପାଖାପଖି ପୃଥିବୀ ପାଖାପଖି ହେଇଥିଲେନା ଆର୍ ଏକ୍ସିଡ଼େଣ୍ଟ୍ ହେଇଗଲା ହେଲା ନେଇକେଁ ତାହାକେ କିନି ଟୁପି ହଲାଲାକେ କିନି ନେଇକେ ସବୁଲୋକ୍ ଦେଖଲେ ହେଲେ ନେଇକେ ତାଙ୍କର ହାଡ଼୍ ଗୁଡ଼୍ କିଛୁବି ତାର ଚିହ୍ନ ବର୍ଣ୍ଣ ତାଙ୍କର ନେଇ ରହିଲା ଖାଲି ଟୁପି ଗୋଟେ ଖାଲି ରହେଲା